ମୁଁ ଦୁଇ ଦିନ ତଳେ ଗୋଟିଏ ଜିନ୍ସ କିଣିଥିଲି ତା'ର ରେଟେଡ଼ର ପ୍ରାଇଶ୍ ମଧ୍ୟ ଭଲ ଥିଲା ଆହୁରି ତା'ର କଲର୍ ଆଉ ବହୁତ ମୋଟା ଥିଲା ଆଉ ସେ ଜିନ୍ସ ମଧ୍ୟ ବହୁତ ମୋତେ ଭଲ ଲାଗୁଥିଲା ସେଥିପାଇଁ ମୁଁ ଆଣିଲି ଆଉ ତା'ର ରଙ୍ଗ ମଧ୍ୟ ବ୍ଲୁ ଜିନ୍ସ ତ ଏହିଟା ବହୁତ ପସନ୍ଦ ଲାଗିଲା ଆହୁରି ସେଥିପାଇଁ ମୁଁ ଗୋଟିଏ କିଣି ଆଣିଲି ତ ଲୋକମାନେ ମଧ୍ୟ ବହୁତ ଭଲ ଲାଗୁଛି ଆଉ ଆଣିଥିବା ପରେ ଏହିଟା ଜିନ୍ସର ମାନେ କଲର୍ ବି ଭଲ ଲାଷ୍ଟିଙ୍ଗ୍ କରୁଛି ତା'ପରେ ଆଉ ଏହିଟା ରଙ୍ଗର ମଧ୍ୟ ବହୁତ ମୋଟା ଅଛି ଆହୁରି ଏହିଟା ତ ଫୁଲ୍ ନେକ୍ ଆହୁରି ଏହିଟା କାର୍ଗୋ ଜିନ୍ସ ତ ମଧ୍ୟ ବହୁତ ଭଲ ଲାଗୁଥିଲା ତ ଏହିଟା ମୁଁ ଲୋକାଲ୍ ଲୋକାଲ୍ ତ ଲୋକାଲ୍ ଦୋକାନରୁ କିଣିବା ପାଇଁ ଆଣିଥିଲି ତ ଏହାର ପ୍ରାଇଶ୍ ଟା ମ୍ୟାକ୍ସିମମ୍ ଏଇଟ୍ ହଣ୍ଡ୍ରେଡ଼୍ ରୁପିଜ୍ ଥିଲା ତ ମୁଁ ଏ ଦୋକାନରୁ ଆଣିଥିଲି ତ ବହୁତ ଭଲ କରିଛି ଯେହେତୁ ଲୋକମାନଙ୍କୁ ମଧ୍ୟ ଜିନ୍ସ ଭଲ ଲାଗୁଛି ସେଥିପାଇଁ ମଧ୍ୟ ମୋତେ ବହୁତ ଭଲଲାଗୁଛି ଓ ବହୁତ ଲଙ୍ଗ୍ ଲାଷ୍ଟିଙ୍ଗ୍ କରିବ ବୋଲି ମୁଁ ଆଶା କରୁ ଆଶା କରୁଛି ସେଥିପାଇଁ ତ ଧନ୍ୟବାଦ ଭାଇ ଏତେ ଭଲ ପ୍ରଡକ୍ଟ ଦେଇଥିବାରୁ ଥ୍ୟାଙ୍କ ୟୁ ଗଣେଶ ଭାଇ